ଆମେ ଟ୍ୟାପ ପାଣି ପାଇପାରୁଛୁ କିନ୍ତୁ ବହୁତ ଘରକୁ ଗୋଟେ ଅଛି ଟିକେ ଅସୁବିଧା ସମ୍ମୁଖୀନ ହେଉଅଛି ଯଦି ଆମେ ଟ୍ୟାପ ପାଣି ପାଉ ପାଇଥାନ୍ତୁ ତାହେଲେ ଆମେ ଆମକୁ ବହୁତ ଖୁସିରେ ରହିଥାନ୍ତୁ ଆଉ ଜୀବନ ଯାପନ କରି ଚଳିଥାନ୍ତୁ ଆଉ ଆମକୁ ଟ୍ୟାପ ପାଣି ଯଦି ମିଳିବ ତାହେଲେ ଆମର ଜୀବନ ବି ଅଲଗା ହେଇଯିବ ଯାହା ଫଳରେ ଆମେ ପରିସ୍କାର ପାଣି ମିଳିଥାନ୍ତା ଆଉ ଆମେ ପିଇକି ଆମ ଦେହ ସୁସ୍ଥ ରହିଥାନ୍ତା ଟ୍ୟାପ ପାଣି ଅତି ପ୍ରତ୍ୟେକ ଜାଗାରେ ଦିଆଯାଏନାହିଁ ତେଣୁକରି ଆମକୁ ପାଣି ପିଇବା ପାଇଁ ଅସୁବିଧା ହଉଅଛି ଯଦି ଦିଆଯିବ ତାହେଲେ ଆମେ ଖୁସି ହେଇଥାନ୍ତୁ ବା ଆମେମାନେ ପାଣି ପିଇକି ସୁସ୍ଥ ସବଳ ରହିଥାନ୍ତୁ ଯାହାଫଳରେ ଆମକୁ ଅପରିଷ୍କାର ପାଣି ମିଳୁଛି ସେଥିପାଇଁ ଯାହା ଆମର ସ୍ୱାସ୍ଥ୍ୟ ପ୍ରତି ବିପଦ ଅଟେ ଆଉ ଭଲ ପାଣି ଆଉ ପରିଷ୍କାର ପାଣି ଟ୍ୟାପ ପାଣି ଯଦି ଆମକୁ ମିଳିଯାଆନ୍ତା ତାହେଲେ ଆମେ ଆମର ଜୀବନ ଯାପନ କରିବା ପାଇଁ ବହୁତ ଖୁସି ଅନୁଭବ କରିଥାନ୍ତୁ